ହ୍ୟାଲୋ ଅରବିନ୍ଦ କେମିତି ଅଛୁ ହଁ ଭଲ ଅଛି ଆରେ କ'ଣ କହିଲୁ ଆଜି ଯାଇଥିଲି ଖାଇବା ପାଇଁ ବୁଝିଲୁ କି ରଙ୍ଗିଲାକୁ ରଙ୍ଗିଲା ଯାଇଥିଲି ମ ଆମ ରଙ୍ଗିଲା ଭାଇ ଯେଉଁଠି ହଁ ରଙ୍ଗିଲା ଢ଼ାବା ମ ଆରେ କୁହନିରେ ଭାଇ ସେ ଯେଉଁ ଇଏଡ଼େ ଗୋଟେ ଚିକେନ୍ ଲେଗ୍ ପିସ୍ ଗୋଟେ ମାନେ କ'ଣ କହିଲୁ ଚିକେନ୍ ଲେଗ୍ପିସ୍ଟାକୁ ଆଜି ଗୋଟେ ଆଜି ତନ୍ଦୁରି ସ୍ଟାଇଲ୍ରେ ଗୋଟେ ପୋଡ଼ିଥିଲା ହେଲା କି ଭାଇ ଟେଷ୍ଟ୍ଟା କୁହନି ମାନେ ଆମ ଏ ଏରିଆର ଗୋଟେ ଏ ୱାନ୍ ମାନେ କ'ଣ କହିଲୁ ଏ ୱାନ୍ ମାନେ ଢ଼ାବା ମାନେ ଗୋଟେ ଏ ୱାନ୍ ଢ଼ାବା ବୁଝିପାରୁଛୁ ନା ନାହିଁ ତୁ ତ ଯାଇଥିବୁ ଜାଣିଥିବୁ ବି କେମିତି କ'ଣ ତୁ କେବେ ତୁ କେବେ ଖାଇଥିଲୁ କେବେ ଲାଷ୍ଟ୍ ଟାଇମ୍ କେବେ ଖାଇଥିଲୁ ହଁ କେମିତି ଟେଷ୍ଟ୍ କେମିତି ଥିଲା କହିଲୁ ଆଚ୍ଛା ଆଚ୍ଛା ମାନେ ସେଇଆ କ'ଣ କହିଲୁ ମାନେ ଚିକେନ୍ ଆଇଟମ୍ ଆଉ ଗ୍ରେଭି ଆଇଟମ୍ଗୁଡ଼ା ତା'ର କିନ୍ତୁ ଭଲ ମାନେ ଟେଷ୍ଟ୍ ଭଲ ଅଛି ଜାଣିଛୁ କି ନାହିଁ ଏଇନା ସେ ରଖିଥିଲା ସେ ଯେଉଁ ପୁରୁଣା ଲୋକଟାକୁ ସେ ଏତେ ଟେଷ୍ଟ୍ କରିପାରୁନଥିଲା ବାକି ଏ ଯେଉଁ ନୂଆ ଲୋକଟାକୁ ଆଣିନି ନା ସେ ମାନେ ଟେଷ୍ଟ୍ କୁହନି ଭାଇ କୁହନି ଗୋଟେ କରୁଛି ସେ କିନ୍ତୁ ହଁ ମୁଁ ବା ଘରେ ଅଛି ତୁ କେଉଁଠି ଅଛୁ କି ଏବେ ହଁ ରାତିରେ ହଁ ହେବ ଯଦି ଯିବା ଆଉ ଦେଖିବା ମୁଁ କହିବି ତୋତେ ମୋର ଏକ୍ଚୁୟାଲି ରାତିରେ ଟିକିଏ କାମ ଅଛି ମୁଁ ଯଦି ଫ୍ରି ହୁଏ ତୁ ଯାଇକି ଆଜି ଯାଇକି ଟିକିଏ ମାନେ କ'ଣ କହିଲୁ ଚିକେନ୍ ଆଇଟମ୍ଟା ବେଶୀ ତା'ର ତ ବେଶିକାଲି ତା'ର ଫେମସ୍ ଜିନିଷଟା ହେଲା ଚିକେନ୍ ଆଇଟମ୍ଟା ବୁଝିପାରୁଛୁ କି ନାହିଁ ହଁ ଯାହା ବି ପ୍ରିଫର୍ କରିବୁ ସେଇଠି ଚିକେନ୍ ଉପରେ ହିଁ ପ୍ରିଫର୍ କରିବୁ କାରଣ ଚିକେନ୍ର ସବୁ ଆଇଟମ୍ଗୁଡ଼ା ତା'ର ଏଠି ମାନେ କ୍ୱାଲିଟି ରହୁଛି ଗୋଟେ ମାନେ ଭଲ କ୍ୱାଲିଟି ମାନେ କ'ଣ କହିଲୁ ମାନେ ଏମିତି ଗୋଟେ ଚିକେନ୍ ଜିନିଷଗୁଡ଼ା କରୁଛି ଚିକେନ୍ ସେଇଠି ଯାହା ବି ଖା ଚିକେନ୍ ଇଭେନ୍ ଯାହା ବି ଖା ଚିକେନ୍ ବିରିୟାନି ଖା ଚିକେନ୍ ବଟର୍ ଚିକେନ୍ ଖା କି ଚିକେନ୍ ଆମର ଚିଲି ଚିକେନ୍ ଖା ଯାହା ବି ଚିକେନ୍ ଆଇଟମ୍ ଖା କିନ୍ତୁ ତା'ର ଗୋଟେ କ୍ୱାଲିଟି ଗୋଟେ ମାନେ ଭଲ ପ୍ରିଫର୍ କରୁ ଆମ ଏରିଆରେ ଗୋଟେ ଭଲ ପ୍ରିଫର୍ କରୁଛି ଜାଣିଛୁ କି ନାହିଁ ହଁ ହଁ ଭଲ ଢ଼ାବା ଗୋଟେ ରଙ୍ଗିଲା ତୁ ଯାଇଛୁ ଜାଣିଥିବୁ ତୋତେ ମୁଁ ଆଉ କ'ଣ ଅଧିକଟା କହିବି ମୋତେ କହୁନୁ ହଉ ଦେଖ ମୁଁ ଯଦି ସନ୍ଧ୍ୟାରେ ମୁଁ ଯଦି ଫ୍ରି ହୁଏ ମୁଁ ସନ୍ଧ୍ୟାରେ ଦେଖିବା ଯଦି ଫ୍ରି ହୁଏ ମୁଁ ତୋତେ କଲ୍ କରିବି ଯିବା ଆଉ ହଉ ଠିକ୍ ଅଛି ରଖୁଛି ହଁ